ମୁଁ ସମସ୍ତଙ୍କ ସହ ଭୋଜନ କରିବାକୁ ଭଲ ପାାଏ ଆଉ ଆମ ଘରେ ବାହାଘର ଅବସରରେ ବହୁତ ଲୋକମାନଙ୍କୁ ଆମନ୍ତ୍ରିତ କରିଥାଉ ଭୋଜନ କରିବାକୁ ଆମେ ବହୁତ ମଜା କରିଥାଉ ସମସ୍ତଙ୍କ ସହ ଭୋଜନ କରିବାକୁ ବହୁତ ଲୋକ ଏକତ୍ରିତ ଭୋଜନ କରନ୍ତି ଯେଉଁ ଯେଠାରେ ସେଠାରେ ମୁଁ ବି ଉପସ୍ଥିତ ରୁହେ ଆଉ ଯୋଗ ଦେଇଥାଏ ଯେମିତି ପୂଜାଭୋଗ ଖ୍ରୀଷ୍ଟ ମାସ ରାତ୍ର ଭୋଜନ ମନ୍ଦିରରେ ଉତ୍ସବ ଇତ୍ୟାଦି କରିଥାଉ ଯାହା ପାଇଁ ଆମେ ଆମେ ବହୁ ଲୋକଙ୍କୁ ଆମନ୍ତ୍ରିତ କରିଥାଉ ସେମାନେ ଆସିକି ସେଠାରେ ଭୋଜନ କରନ୍ତି ଆଉ ସେମାନଙ୍କ ସହ ମୁଁ ବି ଭୋଜନ କରେ ଆଉ ଯାହା ପାଇଁ ଆମେ ବହୁତ ବହୁତ ଖୁସି କରିଥାଉ ସମସ୍ତେ ଆସୁଛନ୍ତି ଭୋଜନ କରିବାକୁ ଆଉ ସେଠାରେ ବହୁତ ଲୋକମାନଙ୍କ ସହ ଆମର ପରିବାର ଆଉ ଆମ ପରିବାରର ସମସ୍ତ ସଦସ୍ୟ ମିଶିକି ଆମେ ଭୋଜନ କରୁ